ବର୍ତ୍ତମାନ ଓଡ଼ିଶାର କୃଷି କ୍ଷେତ୍ରରେ ଅନେକ ପ୍ରମୁଖ ଉନ୍ନତିକରଣ ଦେଖିବାକୁ ମିଳିଛି ଓଡ଼ିଶାର ପ୍ରତ୍ୟେକ କୃଷି ସରକାରଙ୍କ ଦ୍ୱାରା ଅନେକ ସାହାଯ୍ୟ ସହଯୋଗ ପାଇ ପାରୁଛନ୍ତି ଜମି ଅଧିକ ଗ୍ରହଣ ଜଳସେଚନ ମାଧ୍ୟମରେ ସରକାର ସବୁ ଚାଷୀମାନଙ୍କୁ ଋଣ ଦେଉଛନ୍ତି ପ୍ରତ୍ୟେକ ଚାଷ ଜମି ଜାଗାରେ ସରକାର ସେଚନ ଜଳର ବ୍ୟବସ୍ଥା କରିଛନ୍ତି ଏବଂ ମାଗଣା କୀଟନାଶକ ଏବଂ ଚାଷ ସମ୍ବୋଧିତ ସାର କୀଟନାଶକ ସରକାର ଦେଉଛନ୍ତି ଏବଂ ଚାଷୀମାନେ ଏହା ପାଇ ଉପକୃତ ହୋଇଛନ୍ତି